ଚନ୍ଦ୍ର ରାତିରେ ଦିନ ଗଲେ ରାତିରେ ଚନ୍ଦ୍ର ରାତି ଦେଇଥାଏ ଓ ନୀଲ ଆମଷ୍ଟ୍ରଙ୍ଗ ହେଉଛି ଚନ୍ଦ୍ରକୁ କଣ୍ଟ୍ରୋଲ୍ କରିବା ଏକ ପ୍ରୋଜେକ୍ଟର୍ ଆଉ ପ୍ରୋଜେକ୍ଟର୍ ଚନ୍ଦ୍ରକୁ ସୂର୍ଯ୍ୟରୁ ଭାରି କରିଥାଏ ଓ ଇଟା ନାଇଣ୍ଟିନ ସିକ୍ସଟି ନାଇନ ଭାବେ ପ୍ରକାଶ କରାଯାଇଛିି ନିଲ ଆମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଜାଲା କରିଥାଏ ଏଇଟା ଇଫେକ୍ଟ କରୁଥାଏ ଚନ୍ଦ୍ର ଚନ୍ଦ୍ର ଏକ ଏକ ଭଲ ଚନ୍ଦ୍ର ସିଏ ଆମକୁ ରାତି ଦେଇଥାଏ ଆମକୁ ଭଲ ଲାଗି ଥାଏ ଚନ୍ଦ୍ର